ଆମ ଅଞ୍ଚଳରେ ବହୁତ ଗୁଡ଼ାଏ କ୍ରୀଡ଼ା କେନ୍ଦ୍ର ଅଛି ଯେଉଁଠିକି ଗରିବ ପିଲାମାନେ ବା ସବୁ ପିଲାମାନେ ସୁବିଧାରେ ଯାଇଁକି ନିଜର କ୍ରୀଡ଼ା ପ୍ରଦର୍ଶନ ବା କରିପାରୁଛନ୍ତି ଭଲ ପ୍ରଶିକ୍ଷକ ମଧ୍ୟ ଅଛନ୍ତି ତାଙ୍କୁ ଶିଖଉଛନ୍ତି ଜଣେ ଯଦି ଭଲ କ୍ରିକେଟ ଖେଳୁଛି ତାକୁ ପ୍ରଶିକ୍ଷକ ଶିଖଉଛନ୍ତି ଯେ ତୁ କିଭଳି ଭାବରେ ବ୍ୟାଟିଂ କରିବୁ ବୋଲିଂ କରିବୁ ଜଣେ ଯଦି ଭଲ ଫୁଟବଲ ଖେଳୁଛି ତାକୁ ମଧ୍ୟ ପ୍ରଶିକ୍ଷକ ଶିଖଉଛନ୍ତି କି ତୁ କିଭଳି ଭାବରେ କରିବୁ ଆଉ ବହୁତ ଗୁଡ଼ାଏ ଏକାଡ଼େମି ଖୋଲିଛି ଆମ ଯାଜପୁର ରୋଡ଼ରେ ଗୋଟିଏ ଖୋଲିଛି ଆମର ଏକାଡ଼େମୀ କ୍ରୀଡ଼ା ଏକାଡ଼େମୀ ଯାଜପୁର ଟାଉନରେ ମଧ୍ୟ ଖୋଲିଛି ପାଣିକୋଇଲିରେ ମଧ୍ୟ ଖୋଲିଛି ବିଭିନ୍ନ ଆମର ଛୋଟଛୋଟ ଟାଉନରେ ସବୁ ବିଭିନ୍ନ ପ୍ରକାର ଏକାଡ଼େମୀ ଖୋଲିକି ପିଲାମାନଙ୍କୁ ସରକାରଙ୍କ ତରଫରୁ ମାଗଣାରେ ସୁବିଧା ଏବଂ ପ୍ରଶିକ୍ଷକ ଦେଇକି କ୍ରୀଡ଼ାର ଉନ୍ନତି କରାଯାଉଅଛି